ଶାରୀରିକ ବ୍ୟାୟାମ ଓ ଯୋଗ ମଧ୍ୟରେ ପାର୍ଥକ୍ୟ ଏହା ଯେ ଆମେ ଶାରୀରିକ ବ୍ୟାୟାମ କଲାବେଳେ ଆମେ ଆମକୁ କସରତ କରିବାକୁ ପଡ଼େ ଯେମିତି ଦୌଡ଼ିବା କିଛି କାମ କରିବା ଏବଂ ଆମକୁ କିଛି ବାଟ ଅତିକ୍ରମ କରିବାକୁ ପଡ଼ିଥାଏ ଶାରୀରିକ ବ୍ୟାୟାମ ମାଧ୍ୟମରେ ଏବଂ ଯୋଗ ମଧ୍ୟ ଯୋଗ ଯୋଗ କରିବା ବେଳେ ଆମେ ଗୋଟିଏ ସ୍ଥାନରେ ରହି ଯୋଗ କରିଥାଉଁ ଯେମିତି ସୂର୍ଯ୍ୟ ନମସ୍କାର ସୂର୍ଯ୍ୟ ନମସ୍କାର କଲାବେେଲେ ଆମକୁ ବାର ଥର ବାର ପ୍ରକାର ଯୋଗ କରିବାକୁ ପଡ଼ିଥାଏ କାହିଁକିନା ଆମେ ଶାରୀରିକ ବ୍ୟାୟାମ ଆମକୁ ରାସ୍ତା ଅତିକ୍ରମ କରିବାକୁ ପଡ଼େ ଦୌଡ଼ିବାକୁ ପଡ଼େ ଏବଂ ଗୋଟିଏ ଜାଗାରେ ରହି କରି ହୁଏ ନାହିଁ ଯୋଗ ଗୋଟିଏ ଜାଗାରେ ରହି ମଧ୍ୟ ଆମେ କରିପାରିବା ଧ୍ୟାନ କରିପାରିବା ଯୋଗରେ ଧ୍ୟାନ ରହିଥାଏ ଯୋଗ ଯୋଗକୁୁ ଶାରୀରିକ ବ୍ୟାୟାମ ଦୁହେଁ ଶରୀର ପାଇଁ ବହୁତ ହିତକାରକ ଏହା କଲେ ଆମେ ଶାନ୍ତି ଶରୀର ସୁସ୍ଥ ସବୁକିଛି ଉପଲବ୍ଧି ପାଇପାରିବା ଏହା ହଉଛି ବହୁତ ଭଲ ଜିନିଷଟିଏ ସେଥିପାଇଁ ଆମେ ସମସ୍ତେ ଘରେ ଘରେ ମାଆ ଭାଇ ଭଉଣୀ ସମସ୍ତେ ପରିବାରର ସମସ୍ତ ସଦସ୍ୟ କରିବା ଉଚିତ୍ ଏହାକୁ ଆମେ ଗୋଟିଏ ଦୈନନ୍ଦିନ ଜୀବନର ଅଭିନ୍ନ ଅଙ୍ଗ ରୂପେ ଗ୍ରହଣ କରିବା ଉଚିତ୍ ଏହା କଲେ ଆମମାନଙ୍କର ଜୀବନ ସୁସ୍ଥ ଓ ସମୃଦ୍ଧି ହେବ